ଘୋଡ଼ା ଚଢ଼ିବା ସମୟରେ ମୁଁ ପାଇଥିବା ସ୍ମରଣୀୟ ଅଭିଜ୍ଞତା ହେଉଛି ଗୋଟେଥର ମୁଁ ଘୋଡ଼ା ଚଢ଼ିବା ବେଳେ ତଳେ ପଡ଼ି ଯାଇଥିଲି ମୁଁ ଘୋଡ଼ା ଚଢ଼ିବା ସମୟରେ ଠିକ୍ ଭାବରେ ଘୋଡ଼ାକୁ ଧରି ନଥିଲି ଏବଂ ମୋର ପାଦ ଖସି ପଡ଼ିଯାଇଥିଲା ସେହି ସମୟକୁ ମୋତେ ବହୁତ ମନେପଡ଼େ ଏବଂ ମୋ ଅଭିଜ୍ଞତା ମଧ୍ୟ ହେଲି ସେଥିରୁ ମୁଁ ଶିଖିବାକୁ ମଧ୍ୟ ପାଇଲି ଯେ ଆମେ ଯଦି କୌଣସି କାର୍ଯ୍ୟ କରୁଛେ ତରବର ହୋଇ ନକରି ଧ୍ୟାନର ସହିତ କରିବାକୁ ହେବ ଏହା ସହିତ ଅନେକ ଅଭିଜ୍ଞତା ରହିଛି ଘୋଡ଼ା ଚଢ଼ିବା ସମୟରେ କାରଣ ମୁଁ ଯେତେବେଳେ ଘୋଡ଼ା ଚଢ଼େ ଆମ ମୁଁ ପଡ଼ିଯିବା ଦିନଠାରୁ ଆମ ଘୋଡ଼ାଟି ବସିପଡ଼େ ସେ ଭାବେ କୁଆଡ଼େ ଆମ ମାଲିକ ପଡ଼ିଯିବେ ସେଥିପାଇଁ ସେ ମୋର ଭଲ ପାଇଁ ଆଗରୁ ବସିପଡ଼େ ଯାହାଫଳରେ ମୋତେ ଚଢ଼ିବା ପାଇଁ ସହଜ ହୋଇଥାଏ ଘୋଡ଼ାରେ ଚଢ଼ିବା ସହଜ ହୋଇଯାଏ ଆମେ ଭାବିଥାଉ ପଶୁମାନଙ୍କର ବୁଦ୍ଧି ନାହିଁ ଏବଂ ତାଙ୍କର କୌଣସି ସେମାନେ କିଛି ଜାଣିପାରନ୍ତି ନାହିଁ କିନ୍ତୁ ତାହା ଭୁଲ ଆମେ ଯଦି କୌଣସି ପଶୁ ସହିତ ସ୍ନେହ ଭାବ ଏବଂ ଭଲ ପାଇବା ବଢ଼ିଯାଏ ତାହେଲେ ସେ ଆମ କଥା ବୁଝିପାରେ ଏବଂ ତାର ବୁଝିବା ଶକ୍ତି ମଧ୍ୟ ବଢ଼ିଯାଏ ସେଥିପାଇଁ ତ ସେ ଆମର ଭଲ ପାଇଁ ଅନେକ କାର୍ଯ୍ୟ କରିଥାଏ ଏହା ସହିତ ଘୋଡ଼ାରେ ଦୌଡ଼ିବା ସମୟରେ ଆମେ ଯଦି ତାଙ୍କୁ ହୁକୁମ ଦଉ ତାହେଲେ ସେ କେଉଁଠି ସ୍ପିଡ଼ ଦୌଡ଼ିବ କେଉଁ କେଉଁଠି ଧୀରେ ଯିବ କେଉଁଠି ଶୀଘ୍ର ଯିବ ଏବଂ ଖାଲ ଢିପ ଦେଖିକି ତାକୁ କେମିତି ଡେଇଁକି ପାରିହବ ସେସବୁ ଧାରଣା ତା' ପାଖରେ ଥାଏ ତ ଆମକୁ ସେଥିପାଇଁ କୌଣସି କଷ୍ଟ କରିବାକୁ ପଡ଼େ ନାହିଁ ତାକୁ କେବଳ ଟିକେ ହିଣ୍ଟନ୍ସ ଦେଇଦେଲେ ସେ ବୁଝିଯାଏ ଏବଂ ସେ ତାର କାର୍ଯ୍ୟ କରିଥାଏ